ହ୍ୟାଲୋ ଅଟୋ ବାଲା ତ ମୋତେ ଏମର୍ଜେନ୍ସି ବଲାଙ୍ଗୀରକୁ ଯିବାର ଅଛି କାରଣ ମୋର୍ ସାଙ୍ଗର ଆକ୍ସିଡ଼େଣ୍ଟ ହେଇଯାଇଛି ତ ମୋତେ ଜଲ୍ଦି ହେନ୍କେ ପହଞ୍ଚିବାର ଅଛେ କେତେ ଜଲ୍ଦି ପହଞ୍ଚି ପାର୍ବ କହ ହଁ ଜଲ୍ଦି ପୁରା ଏମର୍ଜେନ୍ସି ଅଛି ଯିବା ତ ହଁ ଜଲ୍ଦି ପୁରା ଠିକ୍ ଅଛି ହଁ ଫଟାମୁଣାରୁ ବଲାଙ୍ଗୀର ସେନ୍ତା ଚାଳିଶ କିଲୋମିଟର ଆଡ଼େ ଯିବା ହଁ ଅଟୋରେ ସ୍ପିଡ଼୍ ଯିବ ନା ହଁ ସ୍ପିଡ଼୍ ଜିମା ଠିକ୍ ଅଛି ତା'ହେଲେ ପୁରା ଏମର୍ଜେନ୍ସି ଅଛେ ଇହାଦେ ଆସନ୍ ଜଲ୍ଦି ଯିମା ସେନ ସେ ଆକ୍ସିଡ଼େଣ୍ଟରେ ଗୋଡ଼ ହାତ ଭାଙ୍ଗିଯାଇଛେ ତ ତାହାକି ଇହାଦେ ପହଞ୍ଚିବାଟା ଜରୁରୀ ଏ ହଁ